ମୁଁ ଗଛର ଉତ୍ତମ ଶସ୍ତ ପାଇଁ ମୁଁ ଏଗ୍ରିକଲଚର ଅଫିସରେ ଯାଇଥିଲି ଯେହେତୁ କି ମୋର ଗଛ କେମିତି ଲଗା ହବ କେମିତି ପାଣି ପକା ହବ କେମିତି ଖତ ବା ଔଷଧ କେମିତି ଦିଆଯିବ ତା ପାଇଁ ମୁଁ ଏଗ୍ରିକଲଚର ଅଫିସରେ ଯାଇଥିଲି ମୁଁ ପରାମର୍ଶ ନେଇଥିଲି ଆଉ ଘରେ ମଧ୍ୟ ସବୁ ଲୋକ ପାଖରେ ମୁଁ ପରାମର୍ଶ ନେଲି କେମିତି ଗଛ ଲଗାଇଲେ ତାଙ୍କ ଯତ୍ନ କେମିତି ନେବା ବିଭିନ୍ନ ପ୍ରକାରରେ ସବୁ ଲୋକ କହିଲେ ଯାହାକି ଗଛଟା